ଭାରତର ରାଷ୍ଟ୍ରୀୟ ଭାଷା ହେଉଛି ଆମର ମୁଖ୍ୟତଃ ହିନ୍ଦୀ ଏବଂ ବିଭିନ୍ନ ଦେଶରେ ଅନ୍ୟ ଭାଷା ଗୁଡ଼ିକ ଦେଖାଯାଇ ଥାଏ ଯେପରିକି ମୁଁ ଓଡ଼ିଶାରେ ରହିଅଛି ସେଥିପାଇଁ ଆମେ ଓଡ଼ିଆ ଭାଷାର ବ୍ୟବହାର କରିଥାଉ ତାହାଦ୍ୱାରା ଓଡ଼ିଆ ଭାଷାର ବ୍ୟବହାର ଏବଂ କେତେକ ସ୍ଥାନରେ ନିଜ ନିଜ ଭାଷାଗତ ରହିଅଛି ଦେଶରେ ଭାଷାଗତ ବିବିଧତା ଦେଖିବାକୁ ମିଳିଥାଏ କାରଣ ଅନ୍ୟନ୍ୟ ଅନେକ ଦେଶରେ କେତେକ ପ୍ରକାର ଭାଷା ଚଳି ଆସିଥାଏ